ଚାଷ ସାଧାରଣତଃ ପାଣିପାଗ ଉପରେ ନିର୍ଭର କରିଥାଏ ଯଦି ଆମର ଜଳବାୟୁ ପାଣିପାଗ ଠିକ ରହିବ ତାହେଲେ ପ୍ରକୃତରେ ଚାଷ ଠିକରେ ହୋଇପାରିବ ଯାହାଦ୍ୱାରା ଚାଷୀ ଭଲ ଚାଷ କରିପାରିବ ଭଲ ଦୁଇ ପଇସା ଇନକମ ରୋଜଗାର ମଧ୍ୟ କରିପାରିବ ଏହାଦ୍ୱାରା ଯେମିତିକି ଆଜିର ଦିନରେ ଜଳବାୟୁ ଠିକ୍ ସେ ରହୁନାହିଁ ଯାହାଦ୍ୱାରା ଚାଷୀ ବିଭିନ୍ନ ପ୍ରକାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି କାରଣ ବର୍ଷାଦିନରେ ନିୟମ ଅନିୟମିତା ବର୍ଷା ହେଉଛି ଯୋଉଁଥିପାଇଁକି ଚାଷୀ ଯେଉଁ ଟାଇମରେ ପାଣି ଦରକାର ସେଇ ଟାଇମରେ ପାଣି ମିଳୁନାହିଁ ଯେଉଁ ଟାଇମରେ ପାଣି ଆବଶ୍ୟକ ନାହିଁ ସେଇ ଟାଇମରେ ବର୍ଷା ହୁଏ ଯାହାଦ୍ୱାରା ଚାଷୀର ଫସଲ ଉଜୁଡ଼ି ଯାଏ ଏହିସବୁ କ'ଣ ଜଳବାୟୁ ପରିବର୍ତ୍ତନ ହେବାଦ୍ୱାରା ଏହିସବୁ ଅସୁବିଧା ଚାଷୀଙ୍କୁ ଭୋଗିବାକୁ ପଡ଼ୁଛି ଯାହାଦ୍ୱାରା ଚାଷୀଟି ଯଦି ଋଣ କରି ଆଣି ଚାଷ କରିଥାଏ ତା' ଫଳରେ ଫସଲ ତ ବାହାରିବନି ଚାଷରୁ କ'ଣ ରୋଜଗାର କରିକି କେମିତି ତା'ର ଋଣ ପଇସା ଶୁଝିବ ଯାହା ଫଳରେ ଏହାଦ୍ୱାରା କୃଷକ ମୃତ୍ୟୁ ଦେଖିବାକୁ ମିଳିଥାଏ ଏହା ସହିତ ବିଭିନ୍ନ ପ୍ରକାରର ଅନେକ ଅସୁବିଧା ମଧ୍ୟ ଆହୁରି ଦେଖିବାକୁ ମିଳିଥାଏ ଯାହାକି ଚାଷୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥାଏ ଆଉ ଯଦି ଏହାର କୌଣସି ପ୍ରକାର ପାଣିପାଗକୁ ନେଇ ଯଦି କୌଣସି ପ୍ରକାର ସମସ୍ୟା ଦେଖାଦିଏ ତାହେଲେ ଆହୁରି ଏହାର ମଧ୍ୟ ବିକଳ୍ପ ମଧ୍ୟ ରହିଛି ଯେମିତିକି ଆମେ କିଛି କାଂଶରେ ଆମେ ଲାଭ ପାଇପାରିବୁ ମାନେ ଫସଲ କାମ ଆଗକୁ ନେଇପାରିବା ଯେମିତିକି ଯଦି ଆମ ଜାଗା ଅଛି ତାହେଲେ ଆମେ ଗୋଟେ ବୋରୱେଲ ବସାଇଲେ ପାଣିର ମଧ୍ୟ ଠିକ ସମୟରେ ପାଣି ମଧ୍ୟ ଆମେ ପାଇପାରିବା କୀଟନାଶକ ସିଞ୍ଚନ ପାଇଁ ଆମେ ବିଷ ସ୍ପ୍ରେ ମେସିନ୍ ଯେଉଁଟାକି ଇଲେକ୍ଟ୍ରିକ୍ ମାଧ୍ୟମରେ ହେଉଛି ତା'ର ବ୍ୟବସ୍ଥା ତାକୁ ମଧ୍ୟ ନେଇକି ଆମେ କାର୍ଯ୍ୟକ୍ରମ କରିପାରିବା ଯାହାଦ୍ୱାରା ଆମ ଚାଷୀ ଉପକୃତ ହୋଇପାରିବ